ଖୋର୍ଦ୍ଧା ଜିଲ୍ଲାରେ ମୁଖ୍ୟ ପରିବହନ ବିକଳ୍ପ ଗୁଡ଼ିକ ହେଲା ସଡ଼କ ରେଳବାଇ ବିମାନ ବନ୍ଦର ଯାହାକି ସର୍ବସାଧାରଣ ଗମନାଗମନ ରାସ୍ତା ପ୍ରଥମଟି ହେଲା ସଡ଼କ ଯାହାକି ବ ଖୋର୍ଦ୍ଧା ଜିଲ୍ଲାରେ ସବୁ ସବୁ ଜିଲ୍ଲା ସବୁ ଗ୍ରାମକୁ ସବୁ ସହରକୁ ସଂଯୋଗ କରିଅଛି ସଡ଼କର ସଡ଼କରେ ସୁବିଧା ଗୁଡ଼ିକ ହେଲାକି ସାଇକଲ୍ ରିକ୍ସା ଅଟୋ କାର୍ ବାଇସା ଗାଡ଼ି ମୋଟର୍ସାଇକଲ୍ ମୋ ଯାହା ଆଉ ଗୋଟେ ହେଉଛି ମୋ ବସ୍ ସେବା ଯାହାକି ଏବେ ସରକାରଙ୍କ ଦ୍ୱାରା ନୂଆରେ ସେ ନୂଆରେ ପ୍ରୋଜେକ୍ଟ୍ଟା ଆରମ୍ଭ କରାଯାଇଛି ଲୋକମାନଙ୍କ ସୁବିଧା ପାଇଁ ଯାହାକି ସବୁ ଗାଁ ସବୁ ଗଳି ସବୁ ରାସ୍ତା ଏନ୍ ଏଚ୍ ରୋଡ଼୍ ସବୁଠିକି ସଂଯୋଗ କରିଅଛି ତା'ପରେ ହେଲା ରେଳ ସୁବିଧା ଯାହାକି ଏବେ ସରକାରଙ୍କ ଦ୍ୱାରା ନୂଆର ଅ ପ୍ର ଆରମ୍ଭ କରାଯାଇଛି ଖୋର୍ଦ୍ଧାଠାରୁ ନେଇକି ଆଉ ସବୁ ଜିଲ୍ଲା ପର୍ଯ୍ୟନ୍ତ ରେଳ ସୁବିଧା ଜଟଣୀରେ ମଧ୍ୟ ଖୋର୍ଦ୍ଧା ଜିଲ୍ଲାର ଜଟଣୀରେ ଅବ ସୁବିଧା ରହିଅଛି ଏବଂ ଭୁବନେଶ୍ୱର ବି ସୁବିଧା ରହିଅଛି ଯାହାକି ରେଳ ସୁବିଧା ସବୁ ସବୁ ରାଜ୍ୟ ସହିତ ସବୁ ଜିଲ୍ଲା ସହିତ ରହି ସୁବିଧା ଯୋଗାଯୋଗ ରହିଅଛି ତା' ଉପରେ ହେଲା ବିମାନ ବନ୍ଦର ଯାହାକି ଏବେ ବିଜୁ ପଟ୍ଟନାୟକ ଯେଉଁଟାକି ଆନ୍ତର୍ଜାତିକ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଯାହାକି ପୁରା ରାଜ୍ୟରେ ଏବଂ ଜିଲ୍ଲା ରାଜ୍ୟ ଏବଂ ଦେଶ ବାହାରେ ଦେଶ ଭିତରେ ସବୁ ସଂଯୋଗର କରିଅଛି ଭୁବନେଶ୍ୱର ନିକଟବର୍ତ୍ତୀ ବିମାନ ବନ୍ଦର ହେଇଛି ଘରୋଇ ବସ୍ ସେବା ରହିଅଛି ରେଳ ଷ୍ଟେସନ୍ ସୁବିଧା ମଧ୍ୟ ରହିଅଛି ଯାହାକି ଲୋକମାନଙ୍କର ସୁବିଧା ପାଇଁ ସବୁ ଜାଣିବା ଯିବାଆସିବା କରିବା ପାଇଁ ସଂଯୋଗ କରାଯାଇଛି